ହ୍ୟାଲୋ ହଁ ଭଲ ଅଛି ଆଉ ତୁ ଭଲ ନାହିଁ କ'ଣ କରିବି ବସି

ହଁ କହୁନୁ କେଉଁ ପଟେ ଯିବା ତ ପ୍ରାୟତଃ ଆମେ ବୁଲାବୁଲି ଆଉ କୁଆଡ଼େ ଯିବା କହୁନୁ ହଁ ପ୍ରାୟତଃ ଆମର ବୁଲାବୁଲି ସରିଗଲାଣି ଆଉ କୁଆଡ଼େ ଯିବା କହୁନୁ ଓଡ଼ିଶା ଭିତରେ ତା'ହେଲେ କେଉଁଠିକି ଯିବା କହୁଛୁ ସେ ନନ୍ଦନକାନନ ତା'ହେଲେ କିଏ କିଏ ଯିବା ହଁ ତୋର ମୋର ଯିବା ହେଲେ କେଉଁଥିରେ ଆମେ ଯିବା ଏଇ କ'ଣ ବସ୍ରେ ହେଇ କାଲି ତ ଅଛି ଯିବା ଦୁଇ ତିନିଦିନ ରହିବା ଆଉ ବୁଲାବୁଲି କରିକି ଆସିବା ଆଉ ଆଉ ଏଠି କ'ଣ ହଁ ହଁ ଆଉ କ'ଣ କହୁଛୁ ଯିବା ତ କହୁଛି ଆଉ ସେଠୁ ବସ୍ରେ ପଳାଇବା ଆଉ ସେଇଠୁ ତା'ପରେ ସେଇଠୁ ଓହ୍ଲାଇକି ଯିବା ଆଉ ତୁ ମୋ ଘରକୁ ପଳାଇ ଆସିଲେ ଚଳିବ କ'ଣ ହେଇଛି ମୋଠୁ ତ ଆହୁରି ପାଖ ପଡ଼ିବ ନା ମୋ ଘରଠୁ

ହଁ ହଁ ମୁଁ ପଠାଇଦେବି କେଉଁ ଦିନ ଆସିବୁ କହୁନୁ କାଲି ନା ପଅରିଦିନ ଆସିବୁ ହଁ ହଁ ହେଲେ ଆମେ ଗଲେ ରହିବା କେଉଁଠି ଯେ ସାଙ୍ଗ ପାଖରେ ରହିବା ନା ଆମେ ଲଜ୍ରେ ରହିଯିବା

ହଁ ନୂଆ ଭଳି ପୁରା ଚେଞ୍ଜ ହେଇଯାଇଛି କହୁଛନ୍ତି ହଁ ଆଉ ଭଲ ହେଇଛି ମାନେ କ'ଣ ଯାଇଛୁ କି ତୁ ଯାଇଥିଲୁ କି ଏବେ ମଝିରେ

ଆଉ କୁମ୍ଭୀର କୁମ୍ଭୀର ଅଛି ନାଁ ନାହିଁ ଆଉ ଯାଇକି ହାତୀ କୁମ୍ଭୀର ବାଘ ସାପ ଆଉ ଯେଉଁ ପକ୍ଷୀ ପାର୍କଟା ଦେଖି ଆସିବୁ ଆଉ ଭାଲୁ ଗାଡ଼ିରେ ପଳାଇବା ହଁ ହଁ ହଁ ତା'ହେଲେ ତ ଆହୁରି ସୁବିଧା ହେଲା ମାନେ ଚାଲିକି ଯିବାପାଇଁ କଷ୍ଟ ପଡ଼ିବନି ସେ ଗାଡ଼ିରେ ପଳାଇବା ବୁଲାବୁଲି କରିବା ତା'ହାଲେ ଯିବାର କ'ଣ ପୁରା କନ୍ଫର୍ମ୍ଟି ଆସିବୁଟି

ହଁ ହଁ ହଉ ହଁ ତା'ହେଲେ ତ ଭଲ କଥା ଆଉ ଏତେ ଧଳା ବାଘ ଦେଖିବାକୁ ମିଳେ

ହଁ ହଁ ହଉ ଠିକ୍ଅଛି ମୁଁ ସକାଳୁ ପଠାଇଦେବି ତୁ ଆଜିଠୁ ତା ବେଡ଼ିଂ ପତ୍ର ସବୁ ପ୍ୟାକ୍ କରିଦେ ମୁଁ କାଲି ସକାଳେ ପଠାଇଦେବି ହଁ ପଳାଇଆସିବୁ ଆଉ କ'ଣ ହଁ ହଉ ଠିକ୍ଅଛି ରହୁଛି